ଅନାଦି ବାବୁ କହୁଛନ୍ତି ହଁ ମୁଁ ଜିତେନ୍ଦ୍ରନାଥ ଜେନା ପ୍ରକୃତରେ ମୁଁ ଗୋଟେ ଛୋଟ ଉଦ୍ୟୋଗ ଟାଇପର କରିଛି ଚାରିଟି ଖଣ୍ଡ ଛେଳି ରଖିଛି ଦୁଇଟି ଖଣ୍ଡ ଗାଈ ରଖିଛି ହେଲା କି ତାକୁ ଏମିତି ମୁଁ ପାଳନ କରୁଛି ମତେ ଏଇଟା ଭଲ ଲାଭ ଦଉଛି ଯାହାରକି ଆମ ଯେଉଁଥିରେ କି ଆମର ପରିବାର ପ୍ରତିପୋଷଣ କରିବା କିଛି କ୍ଷତି ବି ହଉନି ମୋଟାମୋଟି ଆମ ପରିବାର ପ୍ରତିପୋଷଣ ତା ହେଇଯାଉଛି ତା ଦେହେ ସମୟ ଦଉଛି ପରିବାର ପ୍ରତିପୋଷଣ ହେବଛି ମତେ କିଛି କହିବେ କି କେମିତି କ'ଣ ମୁଁ ଆଉ ଟିକେ ଆଉ ଆଗେଇ ପାରିବି ଇଏ ବୃତ୍ତି ସହିତ ଜଡ଼ିତ ହେଲେ ମୋର ପରିବାର ପ୍ରତିପୋଷଣ କରିବା ସହିତ ମୋର ଅର୍ଥନୀତି କ୍ଷେତ୍ରରେ କେମିତି ଅଧିକା ଡେଭଲପ୍ କରିପାରିବି ସେଗୁଡ଼ା ସବୁ ଏ ପଶୁପାଳିବା ପାଇଁ କ'ଣ କ'ଣ ସବୁ କେଉଁଠି ଆଣିବ ଯୋଗାଯୋଗ କରିବାକୁ ପଡ଼ିବ ଗଭର୍ଣ୍ଣମେଣ୍ଟ ସହାୟତା ମିଳିବା ପାଇଁ ହେଲେ କେଉଁଠି କେମିତି କାହା ସହିତ ମିଳିବାକୁ ପଡ଼ିବ ଏ ବିଷୟରେ ଟିକେ ସଜେସନ ଦେଲେ ଆଜ୍ଞା ମୁଁ ଏ ବୃତ୍ତି ସହିତ ଜଡ଼ିତ ଥାଇକିନା ମୋଟା ମୋଟି ପରିବାର ଚଳିଯାଉଛି କିନ୍ତୁ ଯେଉଁ ଯେତିକି ଅର୍ଥନୀତିକ କ୍ଷେତ୍ରରେ ସ୍ୱାବଲମ୍ବ ନବା କଥା ସେଭଳି ମୁଁ ହେଇପାରିନି ତେଣୁ ଆପଣଙ୍କ ପରାମର୍ଶ ନେଇକି ଏ ସହାୟତାରୁକୁ ମୁଁ ଜୀବିକା ଉପରେ ନିର୍ଭର କରି ମୋର ଅର୍ଥନୈତିକ କ୍ଷେତ୍ରରେ ମୁଁ କେମିତି ସ୍ୱାବଲମ୍ବନ ହେବି ମୁଁ ଆଗକୁ ବଢ଼ିପାରିବି ତାକୁ ନେଇ ମୋ ଜୀବନକୁ ମୁଁ ମୋର ଗୋଟେ ନୂଆ ଦିଶା ଦେବି ଏଇଟା ହିଁ ମୋ ଜୀବନ ଜୀବିକାର ଗୋଟେ ମୁଖ୍ୟ ମାଧ୍ୟମ ହବ ଏ ଜୀବିକା ମୋ ପାଇଁ ବହୁତ ସହାୟତା କରିବ

ଧନ୍ୟବାଦ